ଛୋଟବେଳୁ ମୋତେ ଗୀତ ଗାଇବା ପାଇଁ ସଙ୍ଗୀତ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ ହେଲେ ପରିବାରର ପରିସ୍ଥିତି ପାଇଁ ମୁଁ ଗାଇ ପାରୁନଥିଲି ତ ସଙ୍ଗୀତକୁ ମୁଁ ବହୁତ ଭଲପାଏ ମୋର ପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ସବୁ ଫିଲ୍ମ ସବୁ ଚଳଚ୍ଚିତ୍ର ମୋତେ ବହୁତ ଭଲ ଲାଗେ ତ ବେଶୀ ଭଲ ଲାଗେ ନେଇଯାରେ ମେଘ ମତେ ତାଙ୍କର ସେଇ ଗୀତ ସେ ନାଚ ମୋତେ ବହୁତ ପସନ୍ଦ ଆଉ ରହିଲା ସଙ୍ଗୀତ ସଙ୍ଗୀତ ଯୋଉ ଗାଉଛନ୍ତି ଦୀପ୍ତିରେଖା ତାଙ୍କ ଗୀତ ତ ବହୁତ ପସନ୍ଦ ମୋତେ ସେ ବହୁତ ଭଲ ଗାଆନ୍ତି ମଧ୍ୟ